ହଁ ମୁଇଁ ଜୋମାଟୋ ବ୍ୟବହାର କରିଛି ଜୋମାଟୋ ହେଲା ଆମେ ଯେଉଁ ଜିନିଷ ଅର୍ଡ଼ର୍ କରୁ ସେ ୟୁ ସେ ଜିନିଷ ଆଣିକି ଆମ ଘର ଘର ପାଖେ ଦେଇଯାଏ ଆଉ ତା'ର ପେକିଙ୍ଗ ବି ଭଲ ଥାଏ ଆଉ ସେ ଜୋମାଟୋ ମୋତେ ଭଲ ଲାଗେ ସେ ଜୋମାଟୋ ହେଉଛି ବହୁତ ଭଲ ତା'ର ପେକିଂ ବି ଖରାପ ନଥାଏ ଆମେ ତାକୁ ଫାଡ଼ି ଦେଖିଲା ପରେ ସେ ବହୁତ ସୁନ୍ଦର ଥାଏ ଆଉ ଆମେ ତାକୁ ଖରାପ ଯଦି ଥାଏ ଆମେ ତାକୁ ରିଟର୍ନ କରିଲେ ବି ସେ ନେଇଯାଏ ଆଉ ଆମ ଜୋମାଟୋ ହେଉଛି ଭଲ ଆଉ ମୁଁ ତାକୁ ବହୁ ବ୍ୟବହାର କରିଛି ଆମ ଜୋମାଟୋ ଯେନ୍ ଯେଉଁ ଯେଉଁ ହେଉଛି ଫ୍ଲିପକାର୍ଟ ଯେମିତି ସେଇଟା ହେଉଛି ଜୋମାଟୋ ବି ସେମିତି ଆମେ ଯେମିତି ଖାନା ଅର୍ଡ଼ର୍ କରିକି ଆଉ ନୁ ଆଉ ଖାଉ ସେମିତି ହେଉଛି ଜୋମାଟୋ ଜୋମାଟୋ ବି ଆମେ କିି ଆମ ଘରରେ ରଖିଦିଏ ଆଉ ଆମେ ସେ ଜୋମାଟୋକୁ ଭଲ ଲାଗେ ସେଇଟା ବହୁତ ଲୋକ ୟୁଜ୍ କରିଛନ୍ତି ଆଉ ମୁଁ ବି କରିଛି ତି ଆଉ ମୋ ସାଙ୍ଗମାନେ ବି କରିଛନ୍ତି ସେମାନେ କହନ୍ତି ଜୋମାଟୋ ବହୁତ ଭଲ ଆଉ ବ ବହୁତ ଭଲ ଲାଗେ ଆଉ ଆମେ ଅର୍ଡ଼ର୍ କଲେ ସେ ଖୁବ୍ ଶୀଘ୍ର ଆଣିକି ଆମ ଘରରେ ରଖିଦିଏ ସେଥିପାଇଁ ଆମେ ଜୋମାଟୋ ହିଁ ୟୁଜ୍ କରୁ ଆଉ ଫ୍ଲିପକାର୍ଟ ସେ ମିଶୋ ଏମିତି ଆମେ ୟୁଜ୍ କରୁନାଇଁ ଅଧିକା ତମେ କହିଲା ଦିନୁ ଆମେ ଆମେ ଜୋମାଟୋ ହା ୟୁଜ୍ କରୁ ଆମେ ଜୋମାଟୋ କି ଆମକୁ ବହୁତ ସୁବିଧା ଅଛି ସେଥିପାଇଁ ମୋତେ ଜୋମାଟୋକୁ ବହୁତ ଭଲ ଲାଗେ ଜୋମାଟୋ ଯେଉଁ ଯେଉଁ ଜିନିଷ ତମେ ଅର୍ଡ଼ର୍ କରିବ ସେଇ ଜିନିଷ ଆସିକି ତମ ଘରରେ ପହଞ୍ଚି ଦବ ଜୋମାଟୋ ଭଲ ଲାଗେ ମୋତେ ମୋ ଜୋମାଟୋକୁ ବେଶି ୟୁଜ୍ କରେ ସେଥିପାଇଁ ମୁଁ ଏହି ଜୋମାଟୋ ବିଷୟରେ ଭଲକି କହିବି ଆଉ ଜୋମାଟୋ ହେଉଛି ଆମେ ଅର୍ଡ଼ର୍ କରୁ ଅର୍ଡ଼ର୍ କରିଲା ପରେ ସେ ଆମ ଘରକୁ ଆଣିଦିଏ ଆଣିଦିଏ ଆଉ ଆମେ ତାହାକୁ ପଇସା ଦେଇ ଦଉ ପଇସା ଦେଇ ସାରିଲା ପରେ ଆମେ ତାହାକୁ ଆଣୁ ତାହାର ପେକିଂ ଦେଖୁ ତାହାର ପେକିଂ ବି ବହୁତ ସୁନ୍ଦର ଦିଶେ ଆଉ ଆମେ ତା ପଛକୁ ତାହାକୁ ଆମେ ଖୋଲୁ ଖୋଲି ସାରିଲା ପରେ ଆମେ ଦେଖୁ ଯେ କିପରି ଆସିଛି ଆମେ ଦେଖୁ ଯେ ସେ ବହୁତ ସୁନ୍ଦର ଦିଶୁ ଥାଏ ଆଉ ବହୁତ ସେ କପଡ଼ା ବି ଆସି ଯେଉଁ ଜିନିଷ ଆମେ କହୁଥିମୁ ସେଇଟା ଆସି ସେ ବହୁତ ସଫ୍ ଦିଶିଥାଏ ଆଉ ଏଇ ଜୋମାଟୋ ହେଉଛି ଆମ ପାଇଁ ଭଲ ଆଉ ବି ଆଉ ଖରାପ ବି କେବେ କେବେ ସେ ବହୁତ ସୁନ୍ଦର ଜିନିଷ ଆଣିଦିଏ ଆଉ କେବେ କେବେ ଏମିତି ଖରାପ ଜିନିଷ ବି ଆସେ ଆଉ ସେ କପଡ଼ା ବି ଭଲ ବାହାରେ ନାହିଁ ଆଉ ଜୋମାଟୋ ୟୁଜ୍ କରିବାଟା ଭଲ ବି ଆ ନାହିଁ ବି ଆମେ ଆଜିକାଲିକା ଲୋକମାନେ ତ ୟୁଜ୍ କରୁଛନ୍ତି ଏ ସେଥିପାଇଁ ଜୋମାଟୋ ହିଁ ଭଲହେ ସେଥିପାଇଁ ୟୁଜ୍ କରିବା କଥା ଯେ କରିବା ଲୋକ କରୁଛନ୍ତି କରି ନାଇଁ କରିବା ଲୋକ ନାଇଁ କରିବା ଜୋମାଟୋ ୟୁଜ୍ କରିବା ଯେ କେହି ଯାଉଛନ୍ତି ସପିଂ ବି କରି ଆଉ କେହି ଜୋମାଟୋରେ ଅର୍ଡ଼ର୍ ବି କରୁଛନ୍ତି ଯାହାର ଯେମିତି ଇଚ୍ଛା ମୁଁ କରେ କେବେ କେବେ ଆସେ ଭଲଟା ଆଉ କେବେ କେବେ ଆସେ ଖରାପଟା ଖରାପଟା ହେଲେ ବି ଆଉ ରିଟର୍ନ କରିନେଲେ ନିଏ ଆଉ ଭଲଟା ହେଲେ ମୁଁ ରଖିଦିଏ ସେ ରିଟର୍ନ କଲେ କହିଲ କ'ଣ ହେଲା ଏଇଟା ରିଟର୍ନ କଲ ଏଇଟା ଖରାପ ହେଇଯାଇଛି ଏ ସେଥିପାଇଁ ମୁଁ ରିଟର୍ନ କରିଦେଲି ଆଉ ଏଇଟାକୁ ରଖିବାନି ଜୋମାଟୋ ୟୁଜ୍ କରିବା କଥା ବି ଆଉ ନାହିଁ ବି ଜୋମାଟୋ ହେଉଛି ଭଲ୍ ବି ଆଉ ନାଇଁ ବି ଖରାପ ବି କେବେ କେବେ ଭଲ୍ ଆସେ କେବେ କେବେ ଖରାପ ବି ଆସେ ସେଥିପାଇଁ ୟୁଜ୍ କରିବା କଥା ହେ ବି ଆଉ ନାହିଁ ବିି ମୁଁ ୟୁଜ୍ କରେ ଆଉ ବା କୁଲ୍ କରିବି କିିନି ଯେ ମୁଁ କହିବି ନା ପାରିବିନି ଜୋମାଟୋ ଭଲ ବିି ଆଉ ଖରାପ ବିି